ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଫଳ ଫସଲ କରିଥାଏ ଯେପରିକି ଗେଣ୍ଡୁ ଗୋଲାପ ମାଣିକ ମକଦଲି ବିଭିନ୍ନ ପ୍ରକାର ମନ୍ଦାର ଏହିସବୁ ଫୁଲ ଗୁଡ଼ିକ ଲଗାଇ ଥାଏ ଫଳ ମଧ୍ୟରୁ ଆମ୍ବ ପଣସ ସପୁରି ଲିଚୁ ବିଭିନ୍ନ ପ୍ରକାର କୋଳି ଏହି ଏହିସବୁ ଫସଲ ମଧ୍ୟ କରିଥାଏ ଏହି ଫସଲ ଅମଳ ପରେ ମୁଁ ପ୍ରଥମେ ନିଜ ଘରକୁ କିଛି ରଖେ କିଛି ବନ୍ଧୁବାନ୍ଧବ ସାହିପଡ଼ିଶା ଏମାନଙ୍କୁ ମଧ୍ୟ ଦେଇଥାଏ ଆଉ ଯେଉଁ ଫଳ ବଳି ଥାଏ ସେସବୁକୁ ନେଇ ଗଦି ମାଧ୍ୟମରେ ଦେଇଥାଏ ନହେଲେ ବଜାରରେ ମଧ୍ୟ ଦୋକାନୀ ମାନଙ୍କୁ ଦେଇଥାଏ ସେଥିରେ ମୋତେ କିଛି ଅର୍ଥ ମଧ୍ୟ ମିଳିଥାଏ ସେଥିପାଇଁ ମୋର ଫୁଲ ଫଳ ଫସଲଟି ଭଲ ରୂପେ ହୋଇଥାଏ ଏଥିପାଇଁ ମୁଁ ଫସଲ କରିବାକୁ ବହୁତ ପସନ୍ଦ କରେ